ହ୍ୟାଲୋ ହ୍ୟାଲୋ ଆଜ୍ଞା ମୁଁ ଅମିତା ଆଚାର୍ଯ୍ୟ କହୁଛି ଆଜ୍ଞା ତିର୍ତୋଲ୍ରୁ ଜାଣିପାରିଲେ ଆଜ୍ଞା ଜାଣିପାରୁଛନ୍ତି ହଁ ହଁ ହଁ ହଁ ହଁ ମୁଁଁ ଅମିତା ଆଚାର୍ଯ୍ୟ ହଁ ଆଜ୍ଞା ମୁଁ ସାର୍ ଗୋଟେ ଗାଡ଼ି ଦରକାର ଥିଲା ହଁ ନାଇଁ ଟିକିଏ ଓଲା ନୁହେଁ ଟିକିଏ ବଡ଼ ଗାଡ଼ି ଦରକାର ଟାଭେରା ହେଲେ ଚଳିବ ସାର୍ ଆଜ୍ଞା ଆଜ୍ଞା ଆଉ ଟାଭେରା ଅଛି ହଉ ହଉ ହଉ ଆଉ ଟାଭେରା ହେଲେ ଚଳିବ କିନ୍ତୁ ସାର୍ ଟିକିଏ ପ୍ରୋବ୍ଲେମ୍ ଅଛି ଆମେ ପାଞ୍ଚ ଜଣ ଯିବୁ ତ ସେଥିପାଇଁ ସାର୍ ଡ୍ରାଇଭର୍ ଦରକାର ନାହିଁ ମୁଁ ନିଜେ ସାର୍ ନେଇକିନା ଯିବି ନିଜେ ଡ୍ରାଇଭିଂ କରିବି ସାର୍ ହଁ ଚାରି ପାଞ୍ଚ ଦିନ ପାଇଁ ଦରକାର ସାର୍ ଆଜ୍ଞା ଆଜ୍ଞା ଆଜ୍ଞା ଚାରି ପାଞ୍ଚ ଦିନ ପାଇଁ ଟିକିଏ ଏପଟେ ଯିବୁ ଆମେ ପୁରୀ କୋଣାର୍କ ଚନ୍ଦ୍ରଭାଗା ଏପଟେ ଯିବୁ ସେପଟେ ବି ଆମର ଅଛି ବାଲେଶ୍ଵର ଲାଇନ୍ ସେପଟେ ଭଦ୍ରକ ବାଲେଶ୍ୱର ଏମିତି ଆଜ୍ଞା ହଁ ହଁ ହଁ ଆଜ୍ଞା ସାର୍ ହଁ ମୁଁ ନିଜେ ନେଇକିନା ଯିବି କିଛି ପ୍ରୋବ୍ଲେମ୍ ନାହିଁ କିନ୍ତୁ ଚାରି ପାଞ୍ଚ ଦିନ ରହିକିନା ଆସିବୁ ଆଉ ଆଜ୍ଞା ସାର୍ କେତେ ନେବେ କିଲୋମିଟର୍ ପିଛା ନା ମ ସାର୍ କୋଡ଼ିଏ ଟଙ୍କା କ'ଣ କୋଡ଼ିଏ ଟଙ୍କା ଆପଣ କହିବେ ଯେମିତି କ'ଣ ଡେଲି କଷ୍ଟମର୍ ଆମକୁ ଏମିତି କହିବେ ଆମେ କ'ଣ କରିବୁ ନାଇଁ ସାର୍ ସତର କରନ୍ତୁ ବା ହଁ ଭାଇ ସତର ହେବ ହଉ ହଉ ହଉ ଠିକ୍ ଅଛି ହଉ ହଉ ତା'ହେଲେ ଲାଷ୍ଟ୍ ଅଠର ଆଜ୍ଞା ହଉ ହଉ ହଉ ହଉ ଆଉ ଫାଇନାଲ୍ ଅଠର ଆଉ ହଉ ଠିକ୍ ଅଛି ଆଉ ମୁଁ ଫାଷ୍ଟ୍ କିଛି ପେମେଣ୍ଟ୍ ଦେଇଦେବି ଆଉ ସାର୍ କ'ଣ କହୁଥିଲି କି ଡ୍ରାଇଭର୍ କିଏ ଆଣିକି ଦେଇକି ଯିବ ଲୋକେସନ୍ ପଠାଇବି ନା ନିଜେ ଯାଇକି ନେଇି ଆସିବି ହଉ ହଉ ଆଉ ମୁଁ ଯିବି ନେଇକି ପଳାଇ ଆସିବି ଆଉ ଫାଷ୍ଟ୍ କିଛି ପେମେଣ୍ଟ୍ ଦେଇଦେବି ତା'ପରେ ଫେରିଲା ପରେ ଯାହା ହେବ ଦିଆହେବ ଆଉ ଆଜ୍ଞା ଆଜ୍ଞା ସାର୍ ଧନ୍ୟବାଦ ସାର୍ ଆଜ୍ଞା ହଁ